ମୁଁ ନୂଆ ରେସିପି ମୁଁ ରୋଷେଇ କରିଥିଲି ଯାହା ହେଉଛି ମୋତେ ମୋ ବିରିୟାନୀ

କଷ୍ଟ ହେଲା କେବେ କରି ନାହିଁ ସେ ରେସିପିଟା ସବୁ କ୍ଵାଣ୍ଟିଟି ଠିକ୍ ସେ ପଡ଼ିଥିଲା ଲୁଣ ଟିକେ କମ୍ ପଡ଼ିଯାଇଥିଲା ଯାହାକି ଲୁଣ କମ୍ ଭାବୁଥିଲା ଖାଇବାକୁ ଟେଷ୍ଟ ହେଇଥିଲା ଯେ ଲୁଣ ଟିକେ କମ୍ ପଡ଼ିଛି ପରେ ଲୁଣ ନେଇକି ଆଉ ଥରେ ଟିକେ କଲେ ପରେ ଲୁଣ ଆଉ ଟିକେ ବେଶୀ ହେଇଯାଇଥିଲା